ମୁଁ ଗୋଟିଏ ଦିନ ଜମାଟୋ ଆପ୍ରେ ଖାଇବା ଅର୍ଡ଼ର୍ କରିଥିଲି ତା' ଥିଲା ପିଜ୍ଜା ବର୍ଗର୍ ସେମାନେ ମୋତେ ତିନି ଘଣ୍ଟାରେ ଆଣିକି ଡେଲିଭର୍ ଦେଇଗଲେ ସେଟାକୁ ଖାଇକି ମୋତେ ଭଲ ଲାଗିଲା କିନ୍ତୁ ବର୍ଗର୍ଟା ଅଧିକାଂଶ ଭାବରେ ଖଟା ଖଟା ଥିଲା ସେଟା ପାଇଁ ମୋତେ ଅସୁବିଧାଜନକ ଲାଗିଲା କିନ୍ତୁ ଏହା ସୁବିଧାଜନକ ଏଠାରେ ଅତି ଶୀଘ୍ର ଖାଇବା ଅର୍ଡ଼ର୍ କରିଥିଲେ ଆସିଥାଏ ଏହାଦ୍ୱାରା ଆମର ଅନଲାଇନ୍ ମଧ୍ୟ ମାଗିଥାଏ କୌଣସି ଘରେ ଥିଲେ ମଧ୍ୟ ଆଣି ଦିଅନ୍ତି ଏହା ଆଣି ଦେବା ଦ୍ୱାରା ଆମକୁ ଭଲ ସୁବିଧା ମିଳିଥାଏ